ସୋସିଆଲ ମିଡ଼ିଆରେ ଏବେ ବହୁ ଟ୍ରେଣ୍ଡ ଅଛି କାରଣ ସୋସିଆଲ ମିଡ଼ିଆରେ ବହୁ ଲୋକଙ୍କର ଲୁଚିଥିବା କଳା ପ୍ରଦର୍ଶନ ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆରେ ବହୁ ମାତ୍ରାରେ ଲୋକମାନଙ୍କ କଳା ଯେଉଁମାନଙ୍କର କଳା ଥିବ ସେମାନେ ସମେସ୍ତେ ଦେଖେଇ ପାରୁଛନ୍ତି ସାଧାରଣତଃ ୟୁଟ୍ୟୁବରେ ଅଧିକା ଲୋକ ଦେଖାଉଛନ୍ତି କଳା ସେଟି ବହୁ ବହୁ ବହୁ ସଂଖ୍ୟାରେ ଲୋକମାନେ ଦେଖିକରି ତାଙ୍କ କଳାକୁ ଉପଯୋଗୀ ଭାବେ କରୁଛ